ଭାରତରେ ବହୁତ ରାଜ୍ୟରେ ଏଭେ ସରକାର ମାନେ ଝିଅମାନଙ୍କୁ ସାଇକେଲ ଆର୍ ଲ୍ୟାପଟପ୍ର ବ୍ୟବସ୍ଥା କଲେନୋ ଝିଅମାନେ ମେଟ୍ରିକ୍ ପଢ଼ିଲା ବେଲେକେ ତାହାକୁ ସାଇକେଲ ଦିଆହେଉଛି ଯାର୍ ଲୋଭରେ ଯେନ୍ମାନେ ଗରିବ୍ ଶ୍ରେଣୀର ଲୋକମାନେ ତାକର ଛୁଆକୁ ବି ନିହାତି ଭାବରେ ମେଟ୍ରିକ୍ ତକ୍ ପଢ଼ାବାର୍ ଲାଗି ଚାହିଁସନ୍ କିନ୍ତୁ ତାର୍ ପରେ ଯେତେଲେ ସେମାନେ ପ୍ଲସ ଟୁ ପଢ଼ି ଯାଇସନ୍ ଆର୍ ପ୍ଲସ ଟୁରେ ପାସ୍ କରସନ୍ ସେତେଲେ ଲ୍ୟାପଟପ୍ର ବ୍ୟବସ୍ଥା ଗୋଟିଏ କରିଛନ୍ ଯାର୍ ଲୁଭେ ଫେର୍ ବି ସେ ଗରିବ୍ ପିଲାମା ମାନଙ୍କର ବାପା ମା ଫେର୍ ବି ସେମାନଙ୍କୁ ଫେର୍ କଲେଜରେ ପଢ଼ାବାର୍ ଲାଗି ଚାହିଁସନ୍ ଆର୍ ଇ କଲେଜରେ ପଢ଼ାବାର୍ ଫଳରେ ଝିଅମାନଙ୍କର ଶିକ୍ଷା ବହୁତ୍ ଉନ୍ନତି ହେଉଛି ଆର୍ ଇମାନେ ବହୁତ୍ କିଛି ପଢ଼ାବାର୍ ଲାଗିବି ଚାହୁଁଛନ୍ ଆର୍ ସେ ପଢ଼ବାର୍ ଇଛାଟାକେ ବଢ଼ାବାର ଲାଗି ସରକାର ଏନ୍ତା ପ୍ରକାର ଯୋଜନା କରୁଛନ୍ ଆମର ଓଡ଼ିଶାନେ ବି ହେନ୍ତା ଓଡ଼ିଶା ସରକାର ଝିଅମାନଙ୍କୁ ସାଇକେଲ ଦେଉଛ ଯେନ୍ଟାକି ଦଶ୍ ଶ୍ରେଣୀ ପଢ଼ିଲା ବେଲକେ ଆର୍ ପ୍ଲସ ଟୁରେ ଯେନ୍ ମାନେ ଭଲ୍ ପାଠ ପଢ଼ସନ୍ ସେମାନଙ୍କୁ ଲ୍ୟାପଟପ୍ ବି ଦେଉ ଅଛନ୍